ହ୍ୟାଲୋ ମା ମଙ୍ଗଳା ରେଷ୍ଟୁରାଣ୍ଟ୍ରୁ ଆପଣ କହୁଛନ୍ତି ମୁଁ ଉପାଲାସ୍ତା ବଡ଼ସୁଖଲା ଖାଇରୁ କହୁଛି ପଚିଶ ତାରିଖ ଦିନ ମୁଁ ମୋ ସାଙ୍ଗମାନଙ୍କ ସହିତ ଗୋଟେ ପାର୍ଟି ରଖିଛି ଆପଣ ଯଦି ଦିନ ଦଶଟା ଶୁଦ୍ଧା ମୋତେ ଅର୍ଡ଼ର୍ ଦେଇ ପାରିବେ ମୁଁ ଆପଣଙ୍କୁ ତା ନାଁ ଗୁଡ଼ାକୁ କହିବି ସେ ଗୁଡ଼ିକ ହେଉଛି ଚାଉମିନ୍ ରୋଲ୍